ବର୍ତ୍ତମାନ ପିଲାମାନେ ଖେଳୁଥିବା ଆଉଟ୍ଡ଼ୋର ଗେମ୍ ହେଲା ଆମ ଗାଁ ଗହଳିର ପିଲାମାନେ ଚପଲକୁ କାଟିକି ଖଜୁରୀ ଗଛର ଡାଳକୁ ଭାଙ୍ଗି ତାଙ୍କୁ ତାକୁ ବାଡ଼େଇକି ଚଳୁଛନ୍ତି ଏପଟେ ଦଶ ଜଣ ସେପଟେ ଦଶ ଜଣ ବସୁଛନ୍ତି ସମସ୍ତେ ସେ ଖେଳ ଉପଭୋଗ କରୁଛନ୍ତି ଆଉ ଖେଳ ବି ବହୁ ବହୁତ ବଢ଼ିଆ ଖେଳ ଆହୁରି ଖେଳ ଅଛି ଗାଁ ଖେଳ ଯେଉଁଟାକି ଯେମିତି ବାର ଜଣ ପିଲା ଛିଡ଼ା ହେଇଥିବେ ତ ସେଇ ବାର ଜଣ ପିଲା ଭିତରେ ଜଣେ ମେନ୍ ମାନେ ରାଜା ହେଇଥିବେ ତାଙ୍କୁ ସେ ଗୋଟେ ରାଉଣ୍ଡ ହେଇକି ତିନି ଫୁଟିଆ ରାଉଣ୍ଡ ହେଇକି ଗୋଲ କରିକି ଚିହ୍ନ କରିଦିଆଯାଇଥିବ ସେଇ ଚିହ୍ନ ଭିତରେ ସେ ଥିବେ ଦଶ ଜଣ ଏପଟେ ତାଙ୍କର ହାତ ଧରିକି ବୁଲିବେ ଆଉ ଗୋଟେ ଦୁଇଶହ ମିଟରରେ ଗୋଟେ ମାର୍କିଂ କରିଦିଆଯିବ ଲମ୍ବା ଷାଠିଏ ଦୁଇଶହରୁ ଚାରିଶହ ଫୁଟ୍ ଗୋଟେ ଗାର ମାର୍କିଙ୍ଗ୍ କରି ଦିଆହବ ସେଇ ମାର୍କିଙ୍ଗ୍କୁ ଯାଇକି ଛୁଇଁବେ କିନ୍ତୁ ସେ ମାର୍କିଙ୍ଗ୍କୁ ଛୁଇଁବା ପୂର୍ବରୁ ସେମାନେ ତାଙ୍କ ଏଗ୍ନେଷ୍ଟ୍ରେ ପିଲାମାନେ ଥିବେ କମ୍ ସେ କମ୍ ସେଇ ଦଶ ଜଣ ଥିବେ ତ ସେଇ ଦଶ ଜଣଙ୍କୁ ଧରିବା ପାଇଁ ଆଉ ସେ ଯିଏ ମେନ୍ ଲିଡ଼ର ଯେଉଁ ଗଳି ଭିତରେ ଯିଏ ଥିବେ ତାକୁ ପାଇଁ ଆଉ ଜଣେ ଥିବେ ତ ଯିଏ ସେ ରାଉଣ୍ଡ ରାଉଣ୍ଡ ହେଇକି ବୁଲିବ ଯିଏ ପଳାଇଲା ସେ ଗାରକୁ ଛୁଇଁବାକୁ ତାକୁ ଯଦି ସେ ଆଉ ତା ପାଖ ନେ ସେ ଯେଉଁ ଦଶ ଜଣ ଥିବେ ସେଇ ଦଶ ଜଣରୁ କିଏ ଯଦି ତାଙ୍କୁ ଛୁଇଁଦେବେ ତାହେଲେ ସେ ଆଉ ଆଉଟ୍ ହେଇଯିବ ସେଇ ଗେମ୍ରୁ ସେ ଆଉ ଖେଳିପାରିବନି ଏମିତି ହେଇକି ଗୋଟେ ଗୋଟେ କରିକି ମିନିମମ୍ ଦଶରୁ ଦଶ ଦଶ ଜଣ ଯିବେ ଦଶ ଜଣରୁ ଯିଏ ଯିଏ ସେ ଗାରକୁ ଛୁଇଁପାରିଲା ସିଏ ସେ ଆଉ ଥରେ ସେ ଖେଳକୁ ଖେଳିପାରିବେ ମାନେ କରନ୍ତୁ ସେ ଜାଗାରେ ଯଦି ପାଞ୍ଚ ଜଣ ଇଏ ହେଇଗଲା ବାଦ ପଡ଼ିଗଲା ଆଉ ପାଞ୍ଚ ଜଣ ରହିଲା ପାଞ୍ଚ ଜଣ ବାଦ ପଡ଼ିବ କେମିତି ଜଣେ ଜଣଙ୍କୁ ଏଇ ତାଙ୍କ ଏଗ୍ନେଷ୍ଟ୍ରେ ଯେଉଁ ଦଶ ଜଣ ଥିବେ ସେ ଦଶ ଜଣ ଯଦି ଛୁଇଁଦେବେ ତାଙ୍କ ସେ ଗାରକୁ ଛୁଇଁବାକୁ ସେମାନେ ଦୌଡ଼ିବେ ସେ ଦୌଡ଼ିବା ଟାଇମ୍ରେ ଯଦି ତାଙ୍କ ଏଗ୍ନେଷ୍ଟ୍ରେ ଯେଉଁ ଦଶ ଜଣ ଥିବ ସିଏ କିଏ ବି ତାକୁ ଯଦି ଛୁଇଁଦବ ସେ ବାଦ ପଡ଼ିଯିବ ସେ ଦଶ ଜଣରୁ ସେମିତି ମନେ କରନ୍ତୁ ପାଞ୍ଚ ଜଣ ବାଦ ପଡ଼ିଗଲା ଆଉ ପାଞ୍ଚ ଜଣ ରହିଲା ସେଇ ପାଞ୍ଚ ଜଣ ସେଇ ଖେଳକୁ ଆଉ ଥରେ ଖେଳିବେ ମାନେ ସେ ପାଞ୍ଚ ଜଣ ବୁଲିବେ ବୁଲିକି ଯେତେ ଦୂର ସେ ପାଞ୍ଚ ଜଣ ଗୋଡ଼ ପାଇଲା ସେଇ ଜାଗାରେ ଆସିକି ସେଇ ମେନ୍ ଲୋକ ବୁଡ଼ି ରହିବେ ସେଇଠି ଆଉ ଥରେ ଗୋଲ କରିକି ଚିହ୍ନ କରାହବ ତିନିି ତିନି ଫୁଟ୍ ରାଉଣ୍ଡରେ ସେ ତିନି ଫୁଟ ରାଉଣ୍ଡରେ ଗୋଲ୍ କରିକି ଚିହ୍ନ କରାହଲେ ସେଇ ଜାଗା ଭିତରେ ସେଇ ବୁଡ଼ିଥିବେ ମାନେ ସେ ମେନ୍ ଲୋକ ତାପରେ ଆଉ ଥରେ ସେ ପାଞ୍ଚ ଜଣ ବୁଲିବ ଏମାନେ ସେ ଦଶ ଜଣ ଥିବେ ସେ ଦଶ ଜଣ ତାଙ୍କୁ ଜଗିଥିବେ ସେମାନେ ସେ ଯେମିତି ଗାରକୁ ଟଚ୍ ନ କରିପାରିବେ ଆଉ ଥରେ ବୁଲି ବୁଲି ବୁଲି ବୁଲିକି ତାପରେ ସେ ପାଞ୍ଚ ଜଣ ଆଉ ଥରେ ଜଣ ଜଣ କରିକି ଛୁଟିବେ ଛୁଟିଲା ପରେ ଯିଏ ପାସ୍ ହେଇପାରିଲା ସିଏ ପାସ୍ ହେଇଗଲା ଯେଉଁ ବାଦ ଯିଏ ବାଦ ପଡ଼ିଲା ଟଚ୍ କରିଦେଲା ଯଦି ମନେ କରନ୍ତୁ ସେ ଟଚ୍ କରିଦେଲା ବଲେ ସେ ବାଦ ପଡ଼ିଯିବ ମନେ କରନ୍ତୁ ଆଉ ତିନ ଜଣ ରହିଲା ଆଉ ଥରେ ସେ ତିନ ଜଣ ଆସିବେ ତିନି ଜଣ ଆସିକି ସେ ବୁଡ଼ିକୁ ଧରିକି ହାତ ଗୋଡ଼ ଲମ୍ବା କରିକି ଯେତ ଦୂର ଯିବେ ସେତେ ଦୂର ଯାଇକି ଆଉ ଥରେ ଗୋଳି ଗୋଟେ ହବ ସେମିତି କରି କରିକି ଯଦି ମନେ କରନ୍ତୁ ସବୁ ଟଚ୍ ହେଇଗଲା ମଡ଼ର ହେଇଗଲା ଆଉ ଥରେ ସେମାନେ ଆଉ ଖେଳି ପାରିବେନି ସେ ବୁଡ଼ିକୁ ଲାଷ୍ଟ ବୁଡ଼ି ଛୁଟିବେ ବୁଡ଼ି ଯଦି ପାସ୍ ହେଇଗଲା ଆଉ ଥରେ ସେ ସମସ୍ତେ ଦଶ ଜଣ ପୁରା ଦଶ ଜଣ ପୁରା ଖେଳିପାରିବେ ଆଉ ଥରେ ମାନେ ଗୋଟେ ଗେମ୍ ଓଭର୍ ହବ ସେମିତି ଏଇ ଟାଇପ୍ର ଗାଁ ଗହଳିରେ ବର୍ତ୍ତମାନ ଗେମ୍ ଚାଲିଛି